ମୋର ସାହିତ୍ୟ ଉପରେ ସବୁଠାରୁ ରେବତୀ ମୋର ପ୍ରିୟ ସାହିତ୍ୟ ହିସାବରେ ମୁଁ ପଢ଼ିଛି ରେବତୀ ଯେଉଁ ଗାଁ ଗହଳିର ଝିଅଟି ସେ ତାର ପାଠ ପଢ଼ିବ ପାଇଁ ଚାହିଁଲା କିନ୍ତୁ ତାର ଘରେ ଥିବା ଅଧିକାରୀମାନେ ତାହାକୁ ପାଠ ପଢ଼ିବାକୁ ଦେଲେ ନାହିଁ କାରଣ ପାଠ ପଢ଼ିଲେ ଆମ ନିଜର ବହୁତ କ୍ଷତ କ୍ଷତି ହେବ ବୋଲି ସେମାନଙ୍କର ଧାରଣା ଥିଲା ରେବତୀ ଯେତେବେଳେ ପାଠ ପଢ଼ିଲା ତାର ସାଧାରଣତଃ ମା' ପିତା ଏମିତି କିଛି ଗାର୍ଡ଼ିଆନ ବା ଅଧିକାରୀ ବୃନ୍ଦ ମରିଗଲେ ଯେଉଁଟାକି ଆଜି କାଲି ଅନ୍ଧବିଶ୍ୱାସରେ ଯେ ପାଠ ପଢ଼ିଲେ ନିଜ ଘରର କ୍ଷତି ହୁଏ କିନ୍ତୁ ତାହା ସତ୍ୟ ନୁହେଁ ପାଠ ପଢ଼ିଲେ ନିଜ ଘରର ଉନ୍ନତି ହୁଏ ଏବଂ ନିଜର ଗାର୍ଡ଼ିଆନମାନଙ୍କ ପଥ ପ୍ରଦର୍ଶକ ହୋଇଥାନ୍ତି